ମୁଁ ନିକଟରେ କିଣିଥିବା ଗୋଟିଏ ଶାଢ଼ୀ ଯାହାର ଦାମ୍ ଦୁଇଶହ ପଚାଶ ଟଙ୍କା ସେଥିରେ ଆମେ ଯେଉଁ ଶାଢ଼ୀର ପ୍ରିଣ୍ଟିଂଟା ବହୁତ ଭଲ ଥିଲା ଆଉ ପିନ୍ଧିବାକୁ ବି ବହୁତ ଆରାମ ଲାଗୁଛି